ପାଣିରେ ପହଁରିବା ଦ୍ୱାରା ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ବହୁତ ଭଲ ଫିଡ଼ବ୍ୟାକ୍ ମିଲିଥାଏ କାରଣ ଆମେ ପହରିବା ଦ୍ୱାରା ଆମର ବଡ଼ିଟା ଫୁଲ୍ ମୁଭ୍ କରନ୍ତି ଏବଂ ପାଣି ଟଚ୍ରେ ଆସିକି ସେମାନଙ୍କର ସେଲ୍ ଗୁଡ଼ାକ ରିଆକ୍ଟିଭ୍ ହୁଏ ଏବଂ ସେମାନେ ଭଲସେ ପହରିପାରନ୍ତି ଏବଂ ଆମ ଫିଟନେସ୍କୁ ଭଲସେ ମେଣ୍ଟେନ୍ ହୋଇପାରନ୍ତି ଏବଂ ପାଣିରେ ପହଁରିବା ସମୟରେ ଶ୍ଵାସକ୍ରିୟା ବିି ଆମର ନିୟନ୍ତ୍ରଣ ରହିଥାଏ କାରଣ ଶ୍ଵାସକ୍ରିୟାରେ ଆମକୁ ସାହାଯ୍ୟ ମିଳିଥାଏ କାରଣ ଆମେ ପହଁରିବା ସମୟରେ ପାଣିରେ ବୁଡ଼ିକି ଆଉ ଥରେ ଉଠିକି ଆଉ ଶ୍ଵାସକ୍ରିୟା ନେବାରେ ଆମକୁ ପୁରା ଯେଉଁ ମାଛମାନଙ୍କର ଶ୍ଵାସ ନିଅନ୍ତି ତାଙ୍କର ସେଇଟା ଆମକୁ ଆସେ ଏବଂ ସେଥିପାଇଁ ଆମକୁ ଶ୍ୱାସକ୍ରିୟାରେ ବହୁତ ସାହାଯ୍ୟ ମିିଳିଥାଏ ପୁରା ଫ୍ରେଶ୍ ଇଟା ବାୟୁଟା ଆମେ ନେଇଥାଉ ସେଥିପାଇଁ ଆମର ବଡ଼ିକୁ ବହୁତ ଫିଟନେସ୍ ହୁଏ ବହୁତ ଭଲ ହୁଏ ଏବଂ ଆମର ନିଶ୍ୱାସ ପ୍ରଶ୍ଵାସରେ ବି ବହୁତ ଭଲ ହୁଏ